ଆଜି କାଲି ସ୍ମାର୍ଟ ଫୋନ୍ ବ୍ୟବହାର ହେବା ଦ୍ୱାରା ଘରେ ଘରେ ସମସ୍ତଙ୍କ ସବୁ ପିଲାମାନଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟ ଫୋନ୍ ରହିଲା ଯାହାଦ୍ୱାରା ସେମାନେ ବାହାରେ ଖେଳିଲେ କଣ ମିଳିବ ଆମେ ଯାଇ ଘରେ ଖେଳିବା ଏ କଥା ତାଙ୍କ ମନରେ ରହି ଯାଇଛି ତ ସେମାନେ ବାହାରେ ଖେଳ ଖେଳିବାକୁ ସେମାନେ ଇଚ୍ଛା କରନ୍ତି ନାହିଁ ସେମାନେ ମୋବାଇଲ୍ ଧରି କେଉଁ ଫ୍ରିଫାୟାର ଖେଳନ୍ତି ତ କୌଣସି ଯାହା ବି ଖେଳ ରହିଛି ସେମାନେ ସେଇଠୁ ପଇସା ମିଳୁଛି କହିକି ଖେଳୁଛନ୍ତି ଯାହାଦ୍ୱାରା ସେମାନେ ପଇସା ପାଇବା ବଦଳରେ ତାଙ୍କ ପଇସାଟା ସବୁ ଇଏ ହୋଇଯାଏ ମାନେ କଟିଯାଏ ସବୁ ପଇସା ଯାକ ସେମାନେ ପଇସା ପାଇବା ବଦଳରେ ତାଙ୍କ ପାଖେ ସବୁ ଇଏ ହେଇଯାଏ ସେଥିପାଇଁ ମୋବାଇଲ୍ ଖେଳିବା ତାକର ସ୍କ୍ରିନ୍ ତାଙ୍କର ସ୍କ୍ରିନରେ ପ୍ରଭାବ ପକାଉଛି ତ ସେମାନେ ମୋବାଇଲ୍ ତାଙ୍କ ପିତାମାତା ତାଙ୍କ ହାତରୁ ମୋବାଇଲ୍ ନେଇ ତାଙ୍କୁ ମୋବାଇଲରୁ ଦୁରେଇ ରଖିବା ଦ୍ୱାରା ସେମାନେ ସୁସ୍ଥ ସବଳ ମଧ୍ୟ ହୋଇପାରିବେ ବିଭିନ୍ନ ଇଏରୁ ବଞ୍ଚିବେ ବଞ୍ଚିତ ହୋଇପାରିବେ ତ ସେମାନେ ବାହାରେ ଖେଳ ହେଉ ଫୁଟବଲ ହେଉ ଭଲି ହେଉ ବିଭିନ୍ନ ପ୍ରକାର ଖେଳ ଖେଳେ ଖେଳ ଖେଳିବା ଦ୍ୱାରା ସେମାନେ ଯାହା ବାହାର ଦୁନିଆଁ ମଧ୍ୟ ଦେଖିପାରିବେ କେଉଁ ଖେଳରେ ସେମାନେ ଉତ୍ସାହିତ ହୋଇପାରିବେ ଯାହା ଖେଳିଲେ ସେମାନେ ବିଭିନ୍ନ ରୋଗରୁ ବଞ୍ଚିତ ହୋଇପାରିବେ ଆଉ ମଧ୍ୟ ଯାହା ପୁରସ୍କାର ପାଇଲେ ସେ ପୁରସ୍କାରରେ ସେମାନେ ଅଧିକ ଉତ୍ସାହିତ ହେବେ ଖେଳିବା ପାଇଁ